ଓଜନ ବଢ଼େଇବାକୁ ଚେଷ୍ଟା କରୁଥିବା ବ୍ୟକ୍ତି ବ୍ୟକ୍ତିଙ୍କ ପାଇଁ ଆମ ଗାଁରେ କିଛି ଘରୋଇ ଉପଚାର ଅଛି ପ୍ରଥମେ ଖାଦ୍ୟ ଖାଇଲେ ଆମ ଶରୀର ଓଜନ ଠିକ୍ ପରିମାଣରେ ବଢ଼ିଥାଏ ଯେଉଁ ଖାଦ୍ୟ ଖାଇବା ଦ୍ୱାରା ଆମ ଶରୀର ଓଜନ ଠିକ୍ ପରିମାଣରେ ବଢ଼େ ଆମର ସ୍ୱାସ୍ଥ୍ୟର ଅବସ୍ଥାଟା ଠିକ ରୁହେ ପ୍ରଥମେ ହେଲା ଆମର ଅମୃତଭଣ୍ଡା କଦଳୀ ବିଟ୍ ଗାଜର ସଜନା ଛୁଇଁ ବିଭିନ୍ନ ପ୍ରକାର ଛୁଇଁ ସେଇ ସବୁ ପରିବାର ସନ୍ତୁଳା ହେଇ ମିଶ୍ରଣ ପଡ଼ି ମିଶ୍ରଣ ହେଇ ସନ୍ତୁଳା ଫନ୍ତୁଳା ହେଇ ସନ୍ତୁଳା ଖାଇଲେ ବା ଡାଲମା ଖାଇଲେ ପ୍ରଥମତଃ ଆମ ବାରିଘରେ କରୁଥିବା ପରିପରିବାରେ ବେଶୀ ପରିମାଣର ଭିଟାମିନ୍ ରହିଥାଏ ଆମେ ବଜାରରୁ କିଣି ଖାଉଥିବା ପରିବା ଅପେକ୍ଷା ଘରେ ଆମର ଯେଉଁ ବାରି ବଗିଚାରେ କରୁଛେ ଯେଉଁ ପନିପରିବା ତାକୁ ଖାଇବା ଦ୍ୱାରା ଆମର ସ୍ୱାସ୍ଥ୍ୟର ଅବସ୍ଥା ଭଲ ହୋଇଥାଏ ଓଜନ ମଧ୍ୟ ଭଲ ବଢ଼ିଥାଏ ଆଉ ବଜାରରୁ କିଣି ଖାଉଥିବା ପରିବା କିମ୍ୱା ବଜାରରୁ ମିଳୁଥିବା ଖାଦ୍ୟ ଖାଇଲେ ଆମ ସ ସ୍ୱାସ୍ଥ୍ୟର ଅବସ୍ଥା ଖରାପ ଆଡ଼କୁ ଗତି କରେ ତେଣୁ ସବୁବେଳେ ଆମେ ବାଡ଼ି ବଗିଚାରେ ଯେଉଁ ଆମେ ପରିବା ଫସଲ ଲଗଉଛେ ତାକୁ ଖାଇଲେ ଆମ ଶରୀରଟା ସୁସ୍ଥ ରହେ ପ୍ରତ୍ୟେକ ଲୋକ ଯଦି ଏଇ ପ୍ରକାର କଥା ମାନିବେ ତାଙ୍କ ଓଜନ ନିଶ୍ଚିତ ଭାବରେ ବଢ଼ି ଚାଲିବ ତା ଛଡ଼ା ଡାଲି ମାଛ ମାଂସ ଅଣ୍ଡାରେ ମଧ୍ୟ ବହୁତ ପ୍ରକାର ପ୍ରୋଟିନ ରହିଥାଏ ଯେପରିକି ଆମର ବେଶିଷ ପରିମାଣରେ ଦେଶୀ ମାଛରେ ମଧ୍ୟ ପ୍ରୋ ପ୍ରୋଟିନ ରହିଛି ତାକୁ ଖାଇଲେ ଶରୀରର ସ୍ୱାସ୍ଥ୍ୟର ଅବସ୍ଥା ଭଲ ରହେ ଓଜନ ମଧ୍ୟ ଭଲ ବଢ଼େ